ମନେ ରଖିଥିବା ପାଞ୍ଚଟି ତାରିଖ ହେଲା ଅଠର ପାଞ୍ଚ ଦୁଇହଜାର ଏକ ପନ୍ଦର ଆଠ ଦୁଇହଜାର ତିନି ଦଶ ନଅ ଦୁଇହଜାର ଆଠ ପନ୍ଦର ଦଶ ଦୁଇହଜାର ଦଶ ପନ୍ଦର ଚାରି ଦୁଇହଜାର ଉଣେଇଶ